ଆମ ଓଡ଼ିଶାର ତ ପ୍ରାୟ ସମସ୍ତେ କ୍ରିକେଟ୍ ଖେଳନ୍ତି ଆଉ କ୍ରିକେଟ୍ ବି ମୋତେ ବହୁତ ଭଲ ଲାଗେ ମୁଁ ଛୋଟ ପିଲାବେଳୁ କ୍ରିକେଟ୍ ଖେଳି ଆସୁଛି ଆଉ କ୍ରିକେଟ୍ ଖେଳ ଏମିତି ଗୋଟେ ଜିନିଷ କି ଆପଣ ଯେତେବେଳେ କ୍ରିକେଟ୍ ଖେଳୁଥିବେ ସେତେବେଳେ ଆପଣ ଲେଜି ତ ଫିଲ୍ କରନ୍ତି କାହିଁକି ନା କ୍ରିକେଟ୍ ଖେଳ ଏତେ ଫ୍ଲେକ୍ସିବଲ୍ ନୁହେଁ ଯେ ଆପଣ ରନିଙ୍ଗ୍ କରିବାକୁ ଡ୍ରେ ଡେଲି ପଡ଼ିବ କିନ୍ତୁ କ୍ରିକେଟ୍ ଖେଳ ଏମିତି ଗୋଟେ ଜିନିଷ କି ବ୍ୟାଟ୍ ସହିତ ବଲ୍ କଣ୍ଟାକ୍ଟ୍ ହେଲେ ସେ ଜିନିଷଟା ବହୁତ ଭଲଲାଗେ ଆଉ ଏଇଟା ମାଇଣ୍ତ୍ ଗେମ୍ ବି କୁହନ୍ତି ମାନେ ମାଇଣ୍ତ୍ ଖର୍ଚ୍ଚ କରିବାକୁ କେମିତି କେଉଁ ସିଚ୍ୱେଶନ୍ରେ କେମିତି କ'ଣ ଖେଳିବାକୁ ଭଲଲାଗେ ଆଉ ଆମେ ଯେହେତୁ ସବୁ ସାଙ୍ଗମାନେ ଖେଳୁ ତ ଜିଦିରେ ଖେଳ ହୁଏ କିଏ ଜିତିବ କିଏ ହାରିବ ତ ସେଥିପାଇଁ ଏକ ତ ମାନେ ଖେଳଟା ଆମକୁ ବହୁତ ଭଲଲାଗେ ଆଉ ଯେହେତୁ ଆମ ଗାଁରେ ତ ସମସ୍ତେ ଏ ଗାଁରେ ଅଲଗା କିଛି ଖେଳ ହୁଏ କିନ୍ତୁ ସବୁ ଖେଳ ଭିତରେ ଆମକୁ ଏ କ୍ରିକେଟ୍ ଟା ଭଲଲାଗେ ଯେଉଁଠିକି ଆମ ସବୁ ସାଙ୍ଗ ଗାଁର ସାଙ୍ଗମାନେ ଏବଂ ବାହାରୁ ବି ସାଙ୍ଗମାନେ ଆସନ୍ତି ସେମାନଙ୍କ ସହିତ ଆମେ ମ୍ୟାଚ୍ କରୁ ଯେଉଁ ଖେଳ ଦ୍ୱାରା ଆମେ ସମସ୍ତେ ସାଙ୍ଗ ହୋଇକି ଖେଳୁ ସବୁ ଭାଇ ଭାଇ ଭଳି ଆମେ ସମସ୍ତେ ଏକାଠି ହୋଇକି ଖେଳୁ ତ ସେଇଥିପାଇଁ ଆମକୁ ଏ ଖେଳଟା କ୍ରିକେଟ୍ ଖେଳ ଆମକୁ ବହୁତ ଲାଗେ ଆଉ ବି ଅନେକ ଖେଳ ଅଛି ଯେଉଁ ଖେଳ ଆମେ ଖେଳୁ କିନ୍ତୁ କ୍ରିକେଟ୍ ଖେଳ ଟିକେ ଆମକୁ ବହୁତ ଭଲ ଲାଗେ କାହିଁକିନା ଆମେ ସମସ୍ତେ ସାଙ୍ଗ ହୋଇକି ଖେଳୁ ତ ଭଲ ଲାଗେ